ଦେଖନ୍ତୁ ଦେଖିବାକୁ ଗଲେ ନବରଙ୍ଗପୁର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ କିଛି ସ୍ଥାନୀୟ ସଂରକ୍ଷଣ କିମ୍ବା ପରିବେଶ ପଦକ୍ଷେପ ନେଇଛନ୍ତି ନେଇଛନ୍ତି ଯେମିତିକି ବୃକ୍ଷରୋପଣ ସ୍ଵେରେଜ୍ ଟିଟୁଏସନ ପ୍ଳାଣ୍ଟ ରାଜପଥ ଇତ୍ୟାଦି ସେମାନେ ସେମାନେ ବୃକ୍ଷରୋପଣ କଲେ କରିବା ଦ୍ୱାରା ତାଙ୍କର ତାଙ୍କର ଅଞ୍ଚଳର ଜାଗାଗୁଡ଼ିକ ମଧୁମୟ ଲାଗିବ ସେମାନେ ଭଲ ଭାବରେ ନିଜର ପରିବେଶ ଉପଭୋଗ କରିପାରିବେ ତାଙ୍କ ଇକୋସିିଷ୍ଟମକୁ କିଛି ଏମିତି କିଛି ଖରାପ ପ୍ରଭାବ ମଧ୍ୟ ପଡ଼ିବ ନାହିଁ